ମୋର ପୁଅର ଜନ୍ମ ଦିନ ପାଇଁ ମୋତେ ତିରିଶ ଜଣଙ୍କ ପାଇଁ ରୋଷେଇ କରିବାର ଥିଲା ସେମାନେ ପୁରା ତିରିଶ ଜଣ ରାତିକି ଆସିବେ ବୋଲି କହିଥିଲେ ସେଥିପାଇଁ ମୋତେ ପୁରି ଖିରୀ ତରକାରୀ ବନାଇବାର ଥିଲା ସେଥିପାଇଁ ମୋ ସାଙ୍ଗକୁ ଡାକିଥିଲି ମୋ ସାଙ୍ଗ ଆସି ମୋତେ ପରିବା କଟିବାରେ ସାହାଯ୍ୟ କରିଥିଲା ପୁରି ବେଲିବାରେ ମଧ୍ୟ ସାହାଯ୍ୟ କରିଥିଲା ମୁଁ ଗୋଟିଏ ହାଣ୍ଡିରେ ବୁଟ ଡାଲି ତରକାରୀ ବସାଇଥିଲି ଆଉ ଗୋଟିଏ ଥିରେ ଖିରୀ ବସାଇଥିଲି ତା'ପରେ ଅଟା ଚକଟି ମୁଁ ପୁରି ମଧ୍ୟ କରିଥିଲି ସେ ତିରିଶ ଜଣଯାକ ଆସି ସନ୍ଧ୍ୟା ବେଳେ ଆମର କେକ୍ କଟା ସରିବା ପରେ ଖାଇବା ଆରମ୍ଭ କରିଥିଲେ ଖାଇସାରି ସେମାନେ ଯିବା ପରେ ସମସ୍ତେ ତା ପରଦିନ ମୋ ପୁଅକୁ ମଧ୍ୟ କହିଥିଲେ ରୋଷେଇଟି ଭଲ ହୋଇଥିଲା ବୋଲି ଏହା ଶୁଣି ମୋତେ ବହୁତ ଭଲ ଲାଗିଥିଲା ମୋତେ ଖୁସି ମଧ୍ୟ ଲାଗିଥିଲା ଯେପରିକି ମୋତେ ଲୋକମାନେ ପସନ୍ଦ କରୁଛନ୍ତି ମୋ ରୋଷେଇକୁ ଭଲ ମଧ୍ୟ କହୁଛନ୍ତି